କନ୍ଧମାଳର ଖଇରୀପଡ଼ାରେ ଗୋଟିଏ ପର୍ଯ୍ୟଟନସ୍ଥଳୀ ଅଛି ଯିଏକି ତାକୁ ବରାଳ ଦେବୀ ମନ୍ଦିର କୁହନ୍ତି ଏବଂ ଏଇଠି ସେହି ମନ୍ଦିର ସହିତ ତା' ସହିତ ଗୋଟିଏ ଗୋଟିଏ ଡ୍ୟାମ୍ ଅଛି ଯେଉଁଟା ସେଇଟା ସିଦିଂ ଡ୍ୟାମ୍ ବୋଲି କୁହନ୍ତି ଯେହେତୁ ପାଖରେ ମନ୍ଦିର ତା' ସହିତ ଡ୍ୟାମ୍ ଅଛି ବା ପାଣିର ସୁବିଧା ଅଛି ଏବଂ ଲୋକ ସେଇଠି ମଜା ନିଅନ୍ତି ମାନେ ସମୁଦ୍ରକୁଳ ଭଳିଆ ସେମିତି ପବନ ଯେମିତି ଲୋକ ମଜା ନିଅନ୍ତି ସେଇଥିପାଇଁ ମନ୍ଦିର ସହିତ ସେହି ଡ୍ୟାମ୍କୁ ବୁଲି ଯିବା ପାଇଁ ବା ସେହି ପାଖରେ ଯେତେ ଜଙ୍ଗଲ ମଧ୍ୟ ପଡ଼ୁଛି ସେହି ଜଙ୍ଗଲର ମଧ୍ୟ ଲୋକ ଫାଇଦା ଉଠାନ୍ତି ବା ମଜାର ଅଂଶ ଗ୍ରହଣ କରନ୍ତି ସେଇଥିପାଇଁ ସେହି ମନ୍ଦିରକୁ ଭି ଲୋକ ପସନ୍ଦ କରନ୍ତି ବହୁତ ଏବଂ ସେଇ ସେଇ ସିଡିଂ ଲୋକ ପସନ୍ଦ କରନ୍ତି ଏବଂ ସେଇଟା ଗୋଟେ ପର୍ଯ୍ୟଟନସ୍ଥଳୀ ଏବଂ ଲୋକଙ୍କର ବହୁତ ଆଗ୍ରହ